ଆଜ୍ଞା ଇଲେକ୍ଟ୍ରିକ୍ ଦୋକାନ ଖାେଲା ହେଲାଣି ହଁ ଆପଣ ସବୁ ସାମାନ୍ ବିକ୍ରି କରୁଛନ୍ତି ଅ ଗୋଟେ ଗୋଟେ ଟିଭିଟେ ଆଣିବାର ଥିଲା ଯେ ସାମସଙ୍ଗ୍ର ଥିଲା ଯେ ଦରକାର ଏଲ୍ ଇ ଡି ଏବେ ସାଧା ଟି ଭି ଆଉ କିଏ ବ୍ୟବହାର କରୁଛି ଯେ ଏଲ୍ ଇ ଡି ଟି ଭି ହେତ ତେପନ ଇଞ୍ଚର ଦରକାର ଥିଲା ଯେ ତେପନର ତେପନ ଇଞ୍ଚ୍

ହଁ କେତେ କ'ଣ ପଡ଼ୁଛି ଓଃ ଆଉ ସତେଇଶି ମାନେ ଫିକ୍ସ୍ ସତେଇଶି ଫିକ୍ସ୍ ଆଉ ଡିସ୍କାଉଣ୍ଟ ହେବନି ହେଲେ କିଣି ସାରିଲା ପରେ ସେ ଜିନିଷଟା ଆପଣ କ'ଣ ପଠେଇ ଦେବେ କି ନିଜେ ଗାଡ଼ି ନେଇକି ମୁଁ ଧରିକି ଆଣିବି ହଁ ଆର୍ ହୋମ୍ ଡେଲିଭରୀ ହେଲେ ଏକ୍ସଟ୍ରା ଚାର୍ଜ ଲାଗିବ

ହଉ ଗୋଟେ ବ୍ଲକ ଛକରେ ଏଇନେ ମୋ ଘର ବୋଲେ ଓଃ ବୋଲେ କେତେ ଟାଇମ୍ରେ ଗଲେ ହେବ କିଣି ତେବେ ଘଣ୍ଟେ ଛାଡ଼ିକି ପହଞ୍ଚୁଛେ ଦୋକାନରେ ହଉ ଠିକ୍ ଅଛି ରଖୁଛି